ଓଡ଼ିଶାର ସମ୍ବାଦ ଗଣମାଧ୍ୟମ ରାଜନୀତି ଏବଂ ସରକାରଙ୍କ ସହିତ ଜଡ଼ିତ ପ୍ରସଙ୍ଗକୁ ଖବରକାଗଜ ସାହାଯ୍ୟରେ ସମାଧାନ କରେ ଏବଂ ଏହା ଲୋକଙ୍କ ପାଖକୁ ପଠାଇ ଥାଏ ସରକାରଙ୍କର ଯେକୌଣସି ନୀତି ନିୟମ ସମ୍ବାଦ ଗଣମାଧ୍ୟମ ଖବରକାଗଜ ସାହାଯ୍ୟରେ ପ୍ରସାରଣ କରି ଲୋକମାନଙ୍କ ପାଖକୁ ପଠାଇଥାଏ ଏବଂ ଯେମିତି ରାଜନୀତିରେ ମଧ୍ୟ ସେହିପ୍ରକାର ସେ ଖବରକାଗଜର ସାହାଯ୍ୟରେ ଲୋକମାନଙ୍କ ପାଖକୁ ଏହିସବୁ ଖବର ଗୁଡ଼ିକ ପଠାଇଥାଏ